ମୁଁ ଭାବେ ଯେ ଯୋଗକୁ ଆତ୍ମ ଯତ୍ନ କିମ୍ବା ଚାପର ପରିଚାଳନାର ଏକ ପ୍ରକାର ଭାବରେ ପରି ବ୍ୟବହାର କରାଯାଇପାରିବ ଯୋଗ କଲେ ଆତ୍ମାକୁ ଶାନ୍ତି ମିଲେ ଏବଂ ପର ପରମାତ୍ମା ପାଖକୁ ମନ ଆଗ୍ରହ ହୁଏ ଯୋଗ କଲେ ପଞ୍ଚ ଇନ୍ଦ୍ରୀୟ ମଧ୍ୟ ଆକ୍ଟିଭ ହୁଏ ଏବଂ ଯୋଗ ଦ୍ୱାରା ଲୋକଙ୍କ ଡାଇବେଟିସ୍ ସୁଗର୍ ଇତ୍ୟାଦି ରୋଗ ମଧ୍ୟ କଣ୍ଟ୍ରୋଲକୁ ଆସେ ଯୋଗ କରିବା ଦ୍ୱାରା ଅଙ୍ଗର ପ୍ରତ୍ୟେକ ଶିରା ପ୍ରଶିରା ମଧ୍ୟରେ ରକ୍ତଚାପ ମଧ୍ୟ ସୁଦୃଢ଼ ହୁଏ ଯୋଗ ଦ୍ୱାରା ମେଡ଼ିଟେସନ କଲେ ଲୋକଙ୍କ ମନ ଶାନ୍ତ ଏବଂ ବୃଦ୍ଧି ମଧ୍ୟ ହୋଇଥାଏ ଲୋକମାନେ ଅଧିକ ସମୟ ଯୋଗ କଲେ ଲୋକଙ୍କ ବଡ଼ି ଆରାମ ଏବଂ ସନ୍ତୁଷ୍ଟ ମନେ ହୁଏ ଲୋକମାନେ ବ୍ୟାୟାମ କରିବା ଦ୍ୱାରା ଲୋକମାନଙ୍କ ଏମିତି ହାତ ନଚଲୁଥିଲେ ହାତ କାମ କରିବ ଏମିତି ବିଭିନ୍ନ ଲୋକଙ୍କ ଚିକିତ୍ସା ମଧ୍ୟ ଯୋଗ ଦ୍ୱାରା ହୋଇଥାଏ ଏବଂ ଯୋଗ କଲେ ଲୋକମାନଙ୍କ ଅଣ୍ଟା ଦରଜ ମୁଣ୍ଡବ୍ୟଥା ଏହା ମଧ୍ୟ କମିଥାଏ